ମୁଁ ଗୋଟେ ମାଲକାନଗିରି ବନିକ ବୃଦ୍ଦ ମୁଁ ମୁକ୍ତି କମ୍ପାନୀର ପ୍ୟାଣ୍ଟ୍ କିଣିଥିଲି ପ୍ୟାଣ୍ଟ୍ଟା ବହୁତ ସୁନ୍ଦର ଚାରି ହଜାର ପାଞ୍ଚଶହ ଟଙ୍କା ନେଇଥିଲା ମାତ୍ର ତାକୁ ଦଶ ହଜାରରେ କିଣିଲେ ମିଶା ମତେ କମ୍ ଲାଗୁଥିଲା ତାକୁ ପିନ୍ଧିିକରିତେ ମଜା ଲାଗିଲା ଆଉ ତାକୁ ଧଇଲେ ତାର କଲର୍ ମିଶା ଛାଡ଼ୁ ନାହିଁ ହଁ ତାକୁ ପିନ୍ଧିିକରି ଆମେ ବସିଲେ ଉଠିଲେ ଚାଲିଲେ ଆମକୁ ଜଣାପଡ଼ୁନାହିଁ ଯେ ଗୋଟେ ପ୍ୟାଣ୍ଟ୍ ପିନ୍ଧିକରି ଅଛି ବୋଲି ଏତେ ତାର ସ୍ମୁଥ୍ ଲାଗୁଛି ବହୁତ ସୁନ୍ଦର କମ୍ପାନୀଟାକୁ ମୁଁ ଏତେ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଏତେ ସୁନ୍ଦର ଜିନିଷ ସିଏ ବନେଇଲା ହଁ ଅଲଗା ପ୍ୟାଣ୍ଟ୍ ଯାକ ପିନ୍ଧିିକରି ଆମେ ବସିଲେ ଆମେ ବସିପାରୁନାହିଁ କି ମାନେ ତାକୁ ମାନେ ଭଲ ଚାଲୁ ପାରୁନାହିଁ ଆମର ଗୋଡ଼ରେ ଇଏ ଲାଗୁଛି ଆଉ ସେ ପ୍ୟାଣ୍ଟ୍ଟା ଏତେ ସ୍ମୁଥ୍ଲି ବହୁତ ତାକୁ ସେ କମ୍ପାନୀକୁ ମୁଁ ଧନ୍ୟବାଦ ଜଣାଉଛି ଆଉ ସେ ପ୍ୟାଣ୍ଟ୍ ମତେ ମୋ ବହୁତ ପସନ୍ଦ ଲାଗିଲା